ଆମ ଅଞ୍ଚଳରେ ଚିତ୍ରାଙ୍କନ ଭଳି କଳା ମହୋତ୍ସବ ଅଛି ଯାହାକୁ କଳାଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ବ୍ୟବହାର କରାଯାଇଥାଏ ଏହି ଚିତ୍ରାଙ୍କନ କଳାଟିରେ ଆମ ଭାଷାର ସମସ୍ତ ଛାତ୍ରଛାତ୍ରୀ ଏବଂ ପୁଅ ଝିଅମାନେ ଭଲପାଇଥାନ୍ତି ଓ ଏହି କଳା ମାଧ୍ୟମରେ ସେମାନେ ଜଣେ ଜଣେ ଭଲ କଳାକାର ହୋଇଥାନ୍ତି ଏବଂ ଆମ ଭାରତରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯେଉଁଥିରେକିି ଆମ ଭାରତରେ ସମସ୍ତ ଚିତ୍ରାଙ୍କନ କରୁଥିବା କଳାକାରମାନଙ୍କୁ ଡକା ଯାଇଥାଏ ସେମାନେ ଆସି ନିଜ ନିଜର କଳା ପ୍ରଦର୍ଶନ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥାଏ ଯେଉଁଥିରେକି ଯିଏ ଭଲ ଚିତ୍ର ଆଙ୍କିବ ତାଙ୍କୁ ବହୁତ ବଡ଼ ଇନାମ୍ ଦିଆଯିବ ସେଥିପାଇଁ ସମସ୍ତ କଳାକାରମାନେ ଭଲ ଭାବରେ କଳା ପ୍ରଦର୍ଶନ କରନ୍ତି କିନ୍ତୁ ତାଙ୍କ ମଧ୍ୟରୁ ଯିଏ ଅଧିକ ଭଲ ଚିତ୍ର ଆଙ୍କନ୍ତୁ ସେ ଗୋଟିଏ ଭଲ କଳାକାର ବା ବିଶ୍ଵପ୍ରସିଦ୍ଧ କଳାକାର ଭାବରେ ଜଣା ଜଣା ପଡ଼ିଥାଏ ତାଙ୍କୁ ସମସ୍ତ ଲୋକ ଜାଣିବେ ଓ ତାଙ୍କୁ ବହୁତ ବଡ଼ ଇନାମ୍ ମଧ୍ୟ ଦିଆଯାଇଥାଏ ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମ ଭାରତର ଏମ୍ ଏଲ୍ ଏ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନେ ଯୋଗଦାନ କରିଥାନ୍ତି ଏବଂ ସେମାନେ ସେହି ପିଲାମାନଙ୍କୁ ବହୁତ ପ୍ରଶଂସା ମଧ୍ୟ କରନ୍ତି ଓ ସମ୍ମାନ ମଧ୍ୟ କରନ୍ତି